ହ୍ୟାଲୋ ମୁଁ ଶ୍ରୀକୃଷ୍ଣ ବେହେରା କହୁଛି ମୋର ଗୋଟିଏ କ୍ୟାବ୍ ଭଡ଼ାରେ ଦରକାର ଥିଲା ଯେଉଁଟାକି ମୁଁ ନିଜେ ଚଲେଇକି ମୋ ସାଙ୍ଗମାନଙ୍କ ସହିତ ପନ୍ଦରଦିନ ବୁଲିବାକୁ ଚାହୁଁଅଛି ମୁଁ କଟକ ଭୁବନେଶ୍ୱର ଖୋର୍ଦ୍ଧା କେଉଁଝର ଏଇ ଚାରୋଟି ଜାଗା ବୁଲିବାକୁ ଚାହୁଁଅଛି ଦୟାକରି ଆପଣ କହିପାରିବେ କି କିଲୋମିଟର ପିଛା ଆପଣ କେତେ ଟଙ୍କା ନେଉଛନ୍ତି ହଁ ହେଉ ଠିକ୍ ଅଛି ଧନ୍ୟବାଦ